ଆମର ଏ ହେଉଛି ଇଣ୍ଟରନେଟ ଯୁଗ ହୋଇଗଲା ଏ ଇଣ୍ଟେରନେଟ ଯୁଗରେ ଆମର ମୋବାଇଲ ଆଉ କମ୍ପୁଟର ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉଛି ଯେପରିକି ଆମେ ଘରେ ବସି କରି ଅର୍ଡ଼ର କରି ଦେଉଛେ ଆମ ଘରେ ଆଣି କରି ଲୋକ ଖାଇବା ଠାରୁ ଆରମ୍ଭ କରିକି ଜିନିଷ ପତ୍ର ସହ ଆମେ ସୁବିଧାରେ ପାଇ ପାରୁଛେ କମ୍ପୁଟର ଦ୍ୱାରା ଆମର ଗୋଟିଏ ଗୋଟିଏ ବ୍ୟବସାୟ ଆମେ ମନେକର କରିଲୁ ସେ ବ୍ୟବସାୟରେ ଆମେ ଘରେ ବସିକି ଅନ୍ୟ କାହାକୁ କମ୍ପୁଟର ଦ୍ୱାରା ଆମେ ସାହାଯ୍ୟ ପାଇ ପାରୁଛୁ ତାପରେ ଆମେ କୌଣସି ଜିନିଷ ପଠେଇବାକୁ ଚାହୁଁଥିଲେ ଗୋଟିଏ ଗାଁ ରୁ ଅନ୍ୟ ଗାଁ କୁ ଯାଉଥିଲୁ ସେ ଅନ୍ୟ କନେକ୍ସନ କିଛି ରଖିପାରୁ ନଥିଲୁ ତେଣୁକରି ଆମେ ଏବେ ଗୋଟିଏ ବ୍ୟବସାୟ କଲେ ଘରେ ବସି କରି ଅନ୍ୟ ଲୋକ ପାଖରୁ କନେକ୍ସନ କରିକି ସୁବିଧା ପାଇ ପାରୁଛୁ ତାପରେ ଏହାର ଅପକାରିତା ହେଲା ଆମେ ମନେକର କ'ଣ ଗୋଟିଏ କାମ କରୁଛେ ଯଦି ହାତ ବାଜିଗଲା ବାଇଚାନ୍ସ ଆମ ମୋବାଇଲ ରେ କି କମ୍ପୁଟର ଦ୍ୱାରା ଅନ୍ୟ କେଉଁଠି ହାତ ବାଜିଗଲା ତାହା କ୍ୟାନସଲ୍ ହୋଇଯାଉଛି